ବର୍ତ୍ତମାନ ଯେହେତୁ ଆଧୁନିକ ଯୁଗ ହେଲାଣି ତ ଘରେ ଗୋଟେ ସମସ୍ତଙ୍କର ଟି ଭି ଅଛି ତ ଟି ଭି ମାଧ୍ୟମରେ ଲୋକମାନେ ନିଜେ ନିଜର ଫେବ୍ରେଟ୍ ସିରିଏଲ୍ ଗୁଡ଼ାକ ଦେଖୁଛନ୍ତି ଏବଂ ସିରିଏଲ୍ ସହିତ ମଧ୍ୟ ବିଭିନ୍ନ ପ୍ରକାର ନାଚ ଗୀତ ଶୋ ଟି ଭି ଯେଉଁ ଡିଷ୍ଟ୍ରିକ୍ଟରେ ଟି ଭି ଶୋ ହେଉଛି ସେ ଗୁଡ଼ାକ ସବୁ ଦେଖୁଛନ୍ତି ତା' ସହିତ ଆଧୁନିକ ଯୁଗରେ ଯେଉଁଟା ଥିଲା ଯାତ୍ରା ତ ଯାତ୍ରା ଏବେ ବି ଯାତ୍ରାକୁ ଲୋକମାନେ ଏତେ ପରିମାଣରେ ଭଲ ପାଉଛନ୍ତି ଯେ ଲୋକମାନେ ଦିନରେ କାମ କରିକି ମଧ୍ୟ ଯାତ୍ରାକୁ ରାତିରେ ଆସି ଦେଖୁଛନ୍ତି ଏବଂ ଯାତ୍ରା ଦ୍ୱାରା ଆମେ ଯାତ୍ରା ମାଧ୍ୟମରେ ଆମେ ସବୁପ୍ରକାର କଥା ଭଲ ଭଲ କଥା ମଧ୍ୟ ସଂଗ୍ରହ କରିପାରୁଛୁ ଜାଣିପାରୁଛୁ ଟି ଭି ସିରିଏଲ୍ରୁ ମଧ୍ୟ ଯେମିତିକି ଗୋଟେ ବୋହୂ କେମିତି ତା' ପରିବାର ଚଲେଇବ କେମିତି ତା' ଶାଶୁ ଶଶୁରଙ୍କୁ ସମ୍ମାନ ଦେବ ତା' ପରିବାର କେମିତି ଭଲରେ ରହିବେ ସେଇ ବିଷୟରେ ମଧ୍ୟ ଜାଣିକି ଆମର ଯେଉଁମାନେ ସବୁ ଟିଭି ସିରିଏଲ୍ ଦେଖୁଛୁ ସେଇ ସବୁ ଶିଖି ପାରୁଛୁ ତା' ଆଉ ରହିଲା ଯାତ୍ରାର ଅର୍ଥନୀତି କଥା ଯାତ୍ରାର ଅର୍ଥନୀତିରେ ଗୋଟେ ରାତିକୁ ଯେଉଁମାନେ ଯାତ୍ରା କଳା ଯାତ୍ରା କଳାକାରମାନେ ଅଛନ୍ତି ସେମାନେ ଗୋଟେ ରାତିକୁ ତିନି ଲକ୍ଷ ଦୁଇ ଲକ୍ଷ ପାଖାପାଖି ଇନକମ୍ ମଧ୍ୟ କରୁଛନ୍ତି ତା' ସହିତ ଟିକେଟ୍ କାଉଣ୍ଟର୍ରୁ ବି ପଇସା କରୁଛନ୍ତି କିମ୍ବା ଆମେ ଯେଉଁମାନେ ସବୁ ଯାଉଛେ ଦେଖିବାପାଇଁ ଯାତ୍ରା ତା' ପାଇଁ ମଧ୍ୟ ଟିକେଟ୍ ଅଛି ସେଇଟା ପାଇଁ ଦେଖିବା ପଇସା ଦେଇକି ଆମେ ଟିକେଟ୍ କିଣିପାରୁଛେ ତ ଯାତ୍ରାରେ ଯାତ୍ରା ଆଧୁନିକ ଯୁଗରେ ଯେତିକି ଚାହିଦା ଏବେ ମୁଁ ଛି ଭାବୁଛି ଆଗ ଅପେକ୍ଷା ଏବେ ବେଶୀ ବେଶୀ ଯାତ୍ରାର ଚାହିଦା ବଢ଼ୁଛି ଯାତ୍ରା ସହିତ ସିରିଏଲ୍ ଗୁଡ଼ାକର ବି ଅଧିକ ଚାହିଦା ବଢ଼ୁଛି ତ ଆଗ ଅପେକ୍ଷା ଏବେ ବେଶୀ ମୁଁ ଭାବୁଛି ବେଶୀ ଡେଭ୍ଲପ୍ମେଣ୍ଟ୍ କଲାଣି ଯାତ୍ରାର ଯାତ୍ରାର କଳାକାରମାନେ ବି ବହୁତ ପରିଶ୍ରମ କରିକି ନିଜେ ପଇସା ଇନକମ୍ କରି ସେଇଟା ଲୋକମାନଙ୍କୁ ଭଲ ଜ୍ଞାନ ମଧ୍ୟ ଦେଉଛନ୍ତି ଲୋକମାନଙ୍କର ପାଖରେ ସବୁ ଜିନିଷ ପହଞ୍ଚି ପାରୁଛି ସିରିଏଲ୍ ବି ଆଉ ଲୋକମାନଙ୍କୁ ବହୁତ ଶିକ୍ଷା ମଧ୍ୟ ଭଲ ଭଲ ଦେଉଛି ତ ମୁଁ କହିବି କି ଆଗକାଳରେ ଆଉ ଏ କାଳରେ ବହୁତ ଡିଫରେନ୍ସ ହେଲାଣି ଏବଂ ଅର୍ଥନୀତି କଥା କହିବାକୁ ଗଲେ ବହୁତ ଲୋକ ଇନକମ୍ କଲେଣି ଯାତ୍ରାରୁ ବା ସିରିଏଲ୍ରୁ ତେଣୁ ଠିକ୍